ହ୍ୟାଲୋ ସାର୍ ଏଇଟା ନିଶା ହୋଟେଲ୍କେ ଲାଗିଛି କେଁ ମୁଇଁ ପିଙ୍କି ସାହୁ କହୁଛେଁ ମୋତେ ମୋତେ ଖାନା ଗୋଟେ ଅର୍ଡ଼ର୍ କର୍ବାର୍ ଥିଲା ବହୁଟିନ୍ ମୋର୍ ପରିବାରର ଲାଗି ହେଇପାର୍ବା କାଁ ଏଇ ଅର୍ଡ଼ର୍ଟା ତରକାରୀ ଡ଼େଲ୍ ଭାତ ମାଂସ ତରକାରୀ ପନିର୍ ଦହି ବୁନ୍ଦି ଖଟା ମାନେ ସବୁ ଅର୍ଡ଼ର୍ କର୍ବାର୍ ଥିଲା ଆମର୍ ପରିବାର ଲାଗି ମଗାବାର୍ ଥିଲା ସେଥିରେ କମ୍ ନୁନ୍ ଥିବା କମ୍ ମସଲା ଦେଇକିରି ପଠେଇ ପାର୍ବେ କି ନା କାଁ ଯେକି ମୋତେ ଆଉ ମୋର୍ ପରିବାର୍କେ ଖାଇବାର୍ ଲାଗି ଡ଼କ୍ଟର୍ ମନା କରିଛି କରି ଦୁନ୍ କରିଦେବେ କମ୍ ନୁନ୍ କମ୍ କମ୍ ମସଲା ଖାଇବାର୍ ଲାଗି ମନା କରିଚି ବ୍ଲଡ଼୍ ପ୍ରେସର୍ ଅଛେ ତ ଡ଼କ୍ଟର୍ ହେତର୍ ଲାଗି ମନା କରିଛି ଆଉ ସେଥିର୍ ଲାଗି ବୁଲିକରି ଖାନା ଟିକେ ଜଲ୍ଦି ଆପଣ ଟିକେ କରିକିରି ପଠେଇ ଦେବେ ବଲେ ଭଲ୍ ହେତା କାଁ କରି ଘରର ଲୋଗ୍ ସମସ୍ତେ ବାହାର୍କେ ଯାଇଥିଲେ ତ ହେଥିର ଲାଗି ଆଇଛନ୍ ବଲେ ଆପଣ ଯେତେ ଜଲ୍ଦି ଟିକେ ପାର୍ବେ ପଠେଇ ଦେଇ ପଠେଇଦେବେ ଆପଣଙ୍କୁ ଅନୁରୋଧ ଏ ମୋର୍ ଲାଗି ଏତେ ସ୍ୱତନ୍ତ୍ର ଉପକାର କରିଦେଲେ ମୋତେ ଭଲ୍ ଲାଗ୍ତା ଓ କେନ୍ତା ଜଲ୍ଦି ଟିକେ ହେଇପାର୍ବା ଏଇ ଜିନେଷ୍ମାନେ କମ୍ ନୁନ୍ କମ୍ ମସଲା ଦେଇିକିରି ଜଲ୍ଦି ଟିକେ ପଠେଇ ପାର୍ବେ ବୋଲେ ବହୁତ ଭଲ୍ ହେତା ଆପଣଙ୍କର ଆପଣ ମୋତେ ବହୁତ ଭଲ ଲାଗ୍ତା ଆଉ କରିଦଉନ ଟିକେ ହେତ୍ରର ଲାଗି ଆପଣଙ୍କୁ କହୁଛେଁ ଆପଣ ଜଲ୍ଦି ଟିକେ ପଠେଇଦବେ ଆପଣ ଧନ୍ୟବାଦ୍ ମୋତେ ଜଲ୍ଦି ଟିକେ ପଠେଇଦେଇତେ ବଲେ ମତେ ଭଲ ଲାଗ୍ତା ରଖୁଛେ ଧନ୍ୟବାଦ୍